ଆସ ଆସ ବସ ତମର୍ ନାଁ ଟା କାଣା କି ବାସୁଲି ରାଓ ତମର୍ ବାପାର୍ ନାଁ ତୁମର୍ ବାପାର୍ ନାଁ କାଣା ତମ୍କୁ କେତେ ବରଷ୍ ହଉଛେଁ କେତେ ପଢ଼୍ସ କେତେ ପଢ଼୍ସ ତୁମେ ତୁମର୍ ପସନ୍ଦର କାମ୍ କାଣା ଆଉ ତୁମର୍ ପସନ୍ଦ୍ର ଲୋକ୍ କେନ୍ ଦିନ୍ ଭଲ୍ ଲାଗ୍ସି ତମ୍କେ କାଏଁ ହେଲା ଯେ କେନ୍ତା କପ୍ଡ଼ା ପିନ୍ଧ୍ବାର୍ ଲାଗି ଭଲ୍ ଲାଗ୍ସି କାଏଁ ହେଲା ଯେ ଆଚ୍ଛା ତମ୍କୁ କେନ୍ ଖାଦ୍ୟ ଖାଇବାର୍ ଲାଗି ଭଲ୍ ଲାଗ୍ସି ଗୁପ୍ଚୁପ୍ ଚାଓମିନ୍ ଭଲ ନାଇଁ ଲାଗେ ଗୁପ୍ଚୁପ୍ ଚାଓମିନ୍ ଏମାନେ ଭଲ୍ ନାଇଁ ଲାଗେ କେନ୍ ଋତୁ ବେଶୀ ଭଲ୍ ଲାଗ୍ସି କେନ୍ ଋତୁ ଋତୁ କାଏଁ ହେଲା ଯେ କେନ୍ ଫଲ୍ ଖାଏବାର୍ ଲାଗି ଭଲ୍ ଲାଗ୍ସି ହୁଁ ତୁମ୍କୁ ଯଦି ଦିନ୍କର୍ ଲାଗି ପ୍ରଧାନମନ୍ତ୍ରୀ ବନାବେ ବେଲେ ତୁମେ କାଣା କାଣା କର୍ବ ହଁ ସେଥିର୍ଲାଗି କାଣା କର୍ବାର୍ ଲାଗି ଚାହୁଁଛ ହୁଁ ଏକ୍ସପେରିଏନ୍ସ୍ କିଛି ଅଛେ କେତେ ବରଷ୍ର ଆଗରୁ ଟିଉସନ୍ ଫିଉସନ୍ ପଢ଼ୁଥିଲ କେନ୍ ବହି ପଢ଼୍ବାର୍ ଲାଗି ତୁମ୍କୁ ଭଲ୍ ଲାଗ୍ସି କାଏଁ ହେଲା ଯେ ହୁଁ କେନ୍ ଫୁଲ୍ ବେଶୀ ଭଲ୍ ଲାଗ୍ସି ତମ୍କେ କାଏଁ ହେଲା ଯେ ଛୁଟି ମନେଇ କେନ୍କେ ଯିବାର୍କେ ତୁମ୍କୁ ଭଲ୍ ଲାଗ୍ସି ସେନ କାଣା କାଣା ଅଛେ ଯେ